ପୋଷାକ ଧୋଇବା ସମୟରେ ମୁଁ ଜଳକୁ ନଷ୍ଟ ହେବାକୁ ଦେଇନଥାଏ ସେହି ଜଳକୁ ଘର ଧୋଇବା କିମ୍ବା ଗଛମୂଳରେ ଦେଇ ଦେଇଥାଏ ଖରାଦିନରେ କପଡ଼ାଗୁଡ଼ାକୁ ଛାତ ଉପରେ ଶୁଖାଇଥାଏ ଖରାର ତାପମାତ୍ରା ବଢ଼ିବା କ୍ଷଣି ମୁଁ କପଡ଼ାଗୁଡ଼ାକୁ ଘରକୁ ନେଇ ଆସିଥାଏ ବହୁ ସମୟ ଧରି ଖରାରେ ପଡ଼ି ରହିବାକୁ ଦିଏନାହିଁ ଏବଂ ଶୀତଦିନେ ସେହିଭଳି ମଧ୍ୟ ଖରା ଖାଇବା ସମୟ ଯାଏଁ ଅପେକ୍ଷା କରିଥାଏ ଏବଂ କପଡ଼ାଗୁଡ଼ିକ ଉଷୁମ ଆସିବା ଯାଏଁକେ ରଖିଥାଏ ଉଷୁମ ଆସିଗଲା ପରେ ତାକୁ ଘରକୁ ନେଇଆସିଥାଏ ସାଧାରଣତଃ ଆମେ ବର୍ଷାଦିନେ ଟିକିଏ ବେଶି ଅସୁବିଧା ପଡ଼ିଥାଏ କାରଣ ଏହି ଦିନରେ ଖରା ହୋଇନଥାଏ କପଡ଼ାଗୁଡ଼ିକ କେମିତି ଶୁଖାଇବା ଭାବି ବହୁତ ଅସୁବିଧାରେ ପଡ଼ିଥାଏ କପଡ଼ାଗୁଡ଼ିକୁ ଟିକିଏ ଭଲସେ ଚିପୁଡ଼ି ଦେଇ ଆଣି ଫ୍ୟାନ୍ ଦେହରେ ଶୁଖାଇଥାଉ କିନ୍ତୁ ଜଳକୁ ନଷ୍ଟ ହେବାକୁ ଦେଇନଥାଉ